ଆଇରନ୍ ଯେତିକି ଭଲ କରେ ସେତିକି ଖରାପ୍ କରୁଛି ଆଇରନ୍ କପଡ଼ାର ଭାଙ୍ଗକୁ ମାରିଥାଏ ଏବଂ ଆଇରନ୍ କପଡ଼ାକୁ ପୋଡ଼ିଥାଏ ମଧ୍ୟ ଆଇରନ୍କୁ ଲୋକ ଇସ୍ଥ୍ରୀପେଢ଼ୀ ବି କହନ୍ତି ଆଇରନ୍ କରିବା ବେଳେ ପିଲାମାନଙ୍କ ଠାରୁ ଦୂରେଇ ରହି କରିବାକୁ ପଡ଼େ ତାହା ଦେହରେ ଲାଗିଲେ ଦେହର ଚମଡ଼ା ଛାଡ଼ିକି ପଳାଏ ପିଲାମାନଙ୍କର ଛାଡ଼ ବେଳେବେଳେ ଭୁଲ୍ବଶତଃ ବଡ଼ମାନେ ବି ଅନ୍ୟମନସ୍କ ରହିଲେ ବଡ଼ମାନଙ୍କର ବି ଦେହରେ ଲାଗିଯାଏ ଆଇରନ୍ ବିଦ୍ୟୁତ ବିଭାଗର ଗୋଟେ ଅଂଶ ବେଳେବେଳେ ଆଇରନ୍ କରିବା ବେଳେ ସର୍ଟ ସର୍କିଟ୍ ବି ହୋଇଯାଇଥାଏ ଆଇରନ୍ କରିବା ସମୟରେ ସଚେତନତା ଅବଲମ୍ବନ କରିବାକୁ ପଡ଼େ କେତେ ପ୍ରକାରର ଆଇରନ୍ ଅଛି ଯେମିତିକି ପାଣି ପଡ଼ିକି ଆଇରନ୍ ଚାଲେ ଅଙ୍ଗାର ପଡ଼ିକି ଆଇରନ୍ ଚାଲେ ଆଉ କେଉଁ ଆଇରନ୍ ଗୁଡ଼ିକ ଭାରି ହୋଇଥାଏ ଆଉ କେତେ ଆଇରନ୍ ଗୁଡ଼ିକ ପୁରା ହାଲ୍କା ହୋଇଥାଏ ସେଥିଲାଗି ଆଇରନ୍ କରିବା ସମୟରେ ପୁରା ଧୀରତାର ସହ ଆଇରନ୍ କରାଯାଏ ଆଇରନ୍ର ଯେତେ ଭଲ ଗୁଣ ନାହିଁ ତା' ଠାରୁ ବହୁତ ଅଧିକ ଖରାପ୍ ଗୁଣ ରହିଛି